ମୋର ବୟସ ବର୍ତ୍ତମାନ ଛବିଶି ବର୍ଷ ମୁଁ ଛୋଟ ଶ୍ରେଣୀରୁ ପଢ଼ିବା ଦିନଠୁ ହିଁ ଚିତ୍ର କଳା ପ୍ରତି ମୋର ବହୁତ ଆଗ୍ରହ ମୁଁ ସେବେଠୁ ହିଁ ଚିତ୍ର କରିବା ଆରମ୍ଭ କରିଛିି ମୋତେ ଚିତ୍ର କରିବା ପାଇଁ ବହୁତ ଭଲ ଲାଗେ ଯେକୌଣସି ଚିତ୍ର ଦେଖିଲେ ସେ ତାକୁ ମୁଁ ମୁଁ ଆଉଥରେ ଆଙ୍କିବା ପାଇଁ ମୋତେ ଇଚ୍ଛା ହୁଏ ସେଥିପାଇଁ ଚିତ୍ର ଚିତ୍ର ଦେଖିଲେ ଏବଂ ରଙ୍ଗମାନଙ୍କୁ ଦେଖିଲେ ମୋତେ ବହୁତ ଖୁସି ଲାଗେ ସେଥିପାଇଁ ମୋତେ ଚିତ୍ର କରିବା ପାଇଁ ବହୁତ ଭଲ ଲାଗେ ଆମର ଜଣେ ସାର୍ ଥିଲେ ପ୍ରଫୁଲ୍ଲ ସାର୍ ସେ ବହୁତ ସୁନ୍ଦର ଚିତ୍ର କରନ୍ତି ଚିତ୍ରମାନଙ୍କ ମଧ୍ୟରେ ସେ ଜୀବନ ଆସିଲା ଭଳି ଲାଗେ ଚିତ୍ରମାନେ ତାଙ୍କ ଚିତ୍ର ପୁରା ଜୀବନ୍ତ ଲାଗେ ତେଣୁ ତାଙ୍କଠୁ ଦେଖି ମୋତେ ଚିତ୍ର କଳା ପ୍ରତି ବହୁତ ଆଗ୍ରହ ଆସିଥିଲା ଏବଂ ମୁଁ ଧୀରେ ଧୀରେ ସେଥିପ୍ରତି ଆଗ୍ରହ ବଢ଼ାଇଲି ଏବଂ ମୋର ଚିତ୍ର ମଧ୍ୟ ଧୀରେ ଧୀରେ ଭଲ ହେବାକୁ ଲାଗିଲା ତେଣୁ ମୋର ପ୍ରିୟ କଳାକାର କହିଲେ ମୁଁ ସେ ସାର୍ଙ୍କୁ ପ୍ରଫୁଲ୍ଲ ସାର୍ଙ୍କୁ ହିଁ ମାନେ ଏବଂ ତାଙ୍କଠୁ ହିଁ ଦେଖିକି ମୁଁ ବହୁତ ଚିତ୍ର କରିଛି ଏବଂ ଶିଖିଛି ତେଣୁ ମୋତେ ବହୁତ ଭଲ ଲାଗେ ଚିତ୍ର କରିବା ପାଇଁ ଆଉ ଚିତ୍ର ତାଙ୍କ ଭଳି ତ ମୁଁ କେବେ କରିପାରିବିନି କିନ୍ତୁ ମୋତେ ବହୁତ ଭଲ ଲାଗେ ଚିତ୍ର କରିବାକୁ ବହୁତ ଭଲ ଲାଗେ ମୁଁ ଏବଂ ଫ୍ରି ସମୟରେ ମୁଁ ଚିତ୍ର ପାଠପଢ଼ା ବ୍ୟତୀତ ଫ୍ରି ସମୟରେ ମୁଁ ଚିତ୍ର ହିଁ କରେ